ହଁ ମୁଁ ଭାବୁଛି ଅଧିକ ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଳନ୍ତି ନାହିଁ କାହିଁକି ସ୍କ୍ରୀନ୍ ଟାଇମ୍ ଖେଳ ଦ୍ୱାରା ସେମାନେ ଅନବରତ ମୋବାଇଲ୍ ସହ ଲାଗି ରହିଥାନ୍ତି ଯାହାଫଳରେ ସେମାନେ କୌଣସି ପ୍ରକାର ବାହାରକୁ ନ ଯା ବାହାରକୁ ନ ଯାଇ ମୋବାଇଲ୍ ସହ ଅନବରତ ଗେମ୍ ଖେଳନ୍ତି ଯାହାଦ୍ୱାରା କି ସେମାନେ ଖାଲି ମାନସିକ ସ୍ଥରରେ ସୁଦୃଢ଼ ହୋଇଥାଆନ୍ତି କିନ୍ତୁ କିନ୍ତୁ ପ୍ରକୃତ ଅର୍ଥରେ ଶାରୀରିକ ସ୍ଥରରେ ସେମାନେ କୌଣସି ଏ କାର୍ଯ୍ୟ କରିବାକୁ ସକ୍ଷମ ହେଉନାହାନ୍ତି ମୁଁ ଶେଷରେ ଏତିକି ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ମାନସିକ ସ୍ଥରରେ ସୁଦୃଢ଼ ହେବା ସହିତ ନିଜକୁ ଶାରୀରିକ ସ୍ଥରରେ ମଧ୍ୟ ସୁଦୃଢ଼ କରିବାକୁ ଯାଇ ବାହାରେ କିଛି ପ୍ରକାର ଖେଳ ମଧ୍ୟ ଖେଳନ୍ତୁ